ଆଜିକାଲି ବିବାହ ସମୟରେ କନ୍ୟାମାନଙ୍କର ମୁଖ୍ୟତଃ କନ୍ୟାମାନଙ୍କ ବିବାହ ସମୟରେ ଯୌତୁକ ନେବାର ତଥ୍ୟ ହୋଇସାରିଛି ମାନେ ଯୌତୁକ ବିନା ବିବାହ ହୋଇପାରିବନି ସେହିଭଳି ପରିସ୍ଥିତି ହୋଇସାରିଛି ଆମର ସମାଜରେ ଯାହାକି ଯୌତୁକ ବାଧ୍ୟମୂଳକ ସହିତ ଦେବା ନେବା ବହୁତ ଅପରାଧଜନକ କାର୍ଯ୍ୟ କିନ୍ତୁ ତଥାପି ବି ଅନେକଗୁଡ଼ିକ ବିବାହ ସମୟରେ ଯୌତୁକ ନିଆଯାଉଛି ବାଧ୍ୟତାମୂଳକର ସହିତ ଯୌତୁକ ନିଆଯାଉଛି ଏବଂ ଯୌତୁକର ନିୟମରେ ରଖୁଛନ୍ତି ଯେ ଏତିକି ଟଙ୍କା ଦେଲେ ବହୁତ ଟଙ୍କା ଦେଲେ ମାନେ ଏତିକି ସାଧାରଣ ସୀମା ସୀମିତ ଟଙ୍କା ଦେଲେ ଆମେ ବିବାହ କରିବୁ ଏବଂ ଏହା ଏହା ଜିନିଷ ମଧ୍ୟ ଦେଲେ ବିବାହରେ ବିବାହ କରିବୁ ଯାହାକି କନ୍ୟାମାନଙ୍କୁ ବାଧ୍ୟତାମୂଳକ ସହିତ କରିବାକୁ ପଡ଼ୁଛି ଯେହେତୁ କନ୍ୟା ଘର ତଥାପି ଯୌତୁକ ଦିଆଯାଉଛି ଏବଂ ପୁଅ ଘର ତରଫରୁ ବି ଯୌତୁକ ଦିଆଯାଏ କିନ୍ତୁ ଝିଅ ଘର ତାକୁ ନିଅନ୍ତିନି କିନ୍ତୁ ଝିଅ ତରଫରୁ ବହୁତ ଯୌତୁକ ନିଆଯାଉଛି ପୁଅ ଘର ତରଫରୁ ବାହାଘର ସମୟରେ ବି ମଧ୍ୟ ଯୌତୁକ ବିନା ଯୌତୁକ ଦେଇ ନ ପାରିଲେ ବାହାଘର ଭାଙ୍ଗି ଯାଉଛି ବାହାଘର ରହିଯାଉଛି ଅଟକି ଯାଉଛି ବାହାଘର ଘୁଞ୍ଚି ଯାଉଛି ବିନା ଯୌତୁକରେ ଆଉ ଯୌତୁକ ଯଦି ଆଗ ଦିଆହୋଇଯାଉଛି ତ ବାହାଘର ସାଙ୍ଗେ ସାଙ୍ଗେ ହୋଇଯାଉଛି ଯୌତୁକ ଯଦି ଡେରିରେ ଦିଆ ହେବ ତା'ହେଲେ ବାହାଘର ବି ବହୁତ ଡେରିରେ ହେଉଛି ନା ଏହିଭଳି ନିୟମ ହୋଇସାରିଛି ଏବେ ଏହି ଦୁନିଆରେ ଓଡ଼ିଶାରେ ଏଭଳି ସେଭଳି ନିୟମ ହୋଇସାରିଛି ଯୌତୁକ ଦେଲେ ବାହାଘର ହେବ କେତେ ଯୌତୁକ ଦେବ କ'ଣ ପାଇଁ ଯୌତୁକ ଦେବ କେଉଁଥିପାଇଁ ଯୌତୁକ ଦେବ କେତେ କ'ଣ ଯୌତୁକ ଦେଲ ଏବେ ମାଇଣ୍ଡ୍ ମୁଣ୍ଡରେ ସେହିଭଳି ସିଷ୍ଟମ୍ ହୋଇଯାଇଛି ଏବେ ଯିଏ ଯାହା ପଚାରିଲେ କେତେ ଯୌତୁକ ଦେଲା କିଏ ଦେଲା ଦୁନିଆରେ ବି ବନ୍ଧୁ ବାନ୍ଧବ ସମସ୍ତେ ପଚାରୁଛନ୍ତି ଯୌତୁକ କଥା ତ ସେହି ଅନୁସାରେ ପୁଅ ଘର ଝିଅ ଘରଠାରୁ କନ୍ୟାଙ୍କ ଘରଠୁ ଯୌତୁକ ବହୁତ ପରିମାଣରେ ନିଅନ୍ତି ଏବଂ ବାଧ୍ୟାତାମୂଳକ ସହିତ ସେ ଦେଉଛନ୍ତି